ହ୍ୟାଲୋ ମୁଁ ଅପର୍ଣ୍ଣା ସାହୁ ଯାଜପୁରରୁ କହୁଛି ଆପଣଙ୍କ ଜଗାକାଳିଆ ଟ୍ରାଭେଲସ୍ରୁ ଆମେ ଗୋଟିଏ କାର୍ଟେ ନେଇଥିଲୁ ସେ କାର୍ଟି ବହୁତ ଖରାପ ଅଛି ତା ସିଟ ଗୁଡ଼ିକ କମ୍ଫର୍ଟ ଲାଗୁନି ଆଉ ତା ଗାଡ଼ିର ହର୍ନ ବି ବାଜୁନି ଚକ୍କା ଗୁରା ବି ଖରାପ ଅଛି ବାଟରେ ଆମ ଚକ୍କା ପମ୍ପଚର ହୋଇଗଲା ତାହାଦ୍ୱାରା ଆମେ ବିଭିନ୍ନ ଅସୁବିଧା ମଧ୍ୟ ଭୋଗିଲୁ ଆପଣ ଯଦି ଗୋଟିଏ ଭଲ ଗାଡ଼ିଟେ ଦେଇଥାନ୍ତେ ତାହେଲେ ଆମେ ଖୁସିରେ ଯାଇଥାନ୍ତୁ ଏହାଦ୍ୱାରା ଆମେ ବହୁତ ହଇରାଣ ହେଲୁ ଆପଣ ଆଗକୁ ଯେବେ ବି ଗାଡ଼ି ଦେବେ ଗୋଟିଏ ଭଲ ଗାଡ଼ିଟେ ଦେବେ ଯେମିତି ସବୁ ଚେକ୍ କରିକି ଦେବେ